ଆମ ଅଞ୍ଚଳରେ ଧାନ ଫସଲ କରାଯାଆନ୍ତି ବର୍ଷା ଦିନରେ ପ୍ରାୟ ଧାନ ଫସଲ ହୁଏ ଆଉ ସେଥିରେ ଡାଲି ଜାତୀୟ ଫସଲ ମୁଗ ବିରି ଏ ସବୁ ଫସଲ ବି ହୁଏ ଆଉ ଝୋଟ ଚାଷ ମଧ୍ୟ କରନ୍ତି ଆଉ ବେଶ୍ ବିଭିନ୍ନ ପନପରିବା ବହୁତ ଚାଷ ହୁଏ ବର୍ଷା ଦିନରେ ଆଉ ମକା ଆ କାକୁଡ଼ି ଜହ୍ନି ଭେଣ୍ଡି ବାଇଗଣ କଲରା ଏହି ସବୁ ବୋଇତାଳୁ ଏ ସବୁ ଚାଷ ହୁଏ ଶୀତ ଦିନରେ ଫୁଲ କୋବି ବନ୍ଧା କୋବି ଟମାଟୋ ଆଉ ଝୁଡ଼ଙ୍ଗ ଆଉ ସେଥିରେ ମକା ଏଇ ସବୁ ଚାଷ ମଧ୍ୟ ଶୀତ ଦିନରେ କରାଯାଇଥାଏ ତୈଳ ବୀଜ ଚାଷ ଏପଟରେ ଏତେ ହୁଏ ନାହିଁ